ହଁ ଆମେ ସୋସିଆଲ୍ ମିଡ଼ିଆରେ ମୋର ଫଟୋ ପୋଷ୍ଟ କରିଥାଏଁ ଆଜିକାଲି ବିଭିନ୍ନ ଆପ୍ସ ଗୁଡ଼ିକରେ ସମସ୍ତେ ନିଜର ପୋଷ୍ଟ କରୁଛନ୍ତି ଯଦି ଜଣେ ବ୍ୟକ୍ତି କୌଣସି ଅସୁବିଧାରେ ପଡ଼ିଥିବ ତାହେଲେ ଆମ ସାହାଯ୍ୟ କରିବା ନିହାତି ଦରକାର ଏବଂ ସୋସିଆଲ ମିଡ଼ିଆ ପାର୍ଟିକୁ ଡାକି ନିଜର ଦୁଃଖ ଜଣାଇଥିଲେ ମିଡ଼ିଆ ପାର୍ଟି ସାହାଯ୍ୟ କରୁଥାନ୍ତି ମୁଁ ଦିନେ ହସ୍ପିଟାଲ ଯାଇଥିଲି ସେଥିରେ ଜଣେ ବ୍ୟକ୍ତିର ଦେହ ବହୁତ ଖରାପ ଥିଲା ଏବଂ ମୁଁ ସେହି ସୋସିଆଲ ମିଡ଼ିଆ ପାର୍ଟି ଆଗରେ ମୁଁ ସେହି ବ୍ୟକ୍ତିର କାରଣ କହିଲି ଏବଂ ମୋର ପୋଷ୍ଟ ଭାଇରାଲ ହୋଇଛି ସେହି ବ୍ୟକ୍ତିର ବିପଦରେ ମୁଁ ତା' କୁ ସାହାଯ୍ୟ କରିବାରୁ ମୋର ଫଟୋ ପୋଷ୍ଟ ହୋଇଛି